ମୋବାଇଲ୍ରେ ବି ବହୁତ ପ୍ରକାର ଗେମ୍ ଅଛି ଯେମିତି କି ଫ୍ରୀ ଫାୟାର୍ ପବଜି କଲ୍ ଅପ୍ ଡ଼ିଉଟି ଲୁଡୁ କ୍ଯାରମ୍ କ୍ଯାଣ୍ଡି କ୍ରସ୍ ରିୟଲ୍ କ୍ରିକେଟ୍ ଗୋ ଅନେକ ପ୍ରକାରର ଗେମ୍ ଅଛି କିନ୍ତୁ ମୋତେ ଫ୍ରୀ ଫାୟାର୍ ଖେଳିତେ ଭଲ ଲାଗେ କାରଣ ଫ୍ରୀ ଫାୟାର୍ରେ କନତି ଅନଲାଇନ୍ ଗେମ୍ ଖୋଜି ଖୋଜି ମୁଁ ଫ୍ରୀ ଫାୟାର୍ରେ ଗୋଟେ ଅଛି ବଡ ରାଙ୍କ୍ ଗୋଟେ ଅଛି ଛୋଟ ରାଙ୍କ୍ ଗୋଟେ ଅଛି ବଡ଼ ରାଙ୍କ୍ ରେ ବନ୍ଦାକୁ ମାରିବାକୁ ଭଲ ଲାଗେ ଛୋଟ ରାଙ୍କ୍ ରେ ପାଖା ପାଖି ବନ୍ଦାକୁ ମାରିବାକୁ ଭଲ ଲାଗେ ସେଥିପାଇଁ ଫ୍ରୀ ଫାୟାର୍ଟା ବହୁତ ଭଲ ଲାଗେ ଫ୍ରୀ ଫାୟାର୍ରେ ପିଲା ବହୁତ ପଇସା ଖର୍ଚ କରୁଛନ୍ତି ପିଲା ପଇସା ଖର୍ଚ କରିକି କଏନ୍ ଉଠଉଛନ୍ତି କ୍ୟାରେକ୍ଟର୍ ଉଠଉଛନ୍ତି କ୍ୟାରେକ୍ଟର୍ ସ୍କିଲ୍ ଉଠଉଛନ୍ତି ସେଥିପାଇଁ ମୋତେ ଖେଳିତେ ଭଲ ଲାଗେ ପିଲାମାନଙ୍କୁ ସେ ଗେମ୍ ଖେଳିଲେ ମାଇଣ୍ଡ୍ ସେଟ୍ ହୁଏ ମାଇଣ୍ଡ୍ ସହ ମାଇଣ୍ଡର ସହ ଖେଳିବାକୁ ପଡ଼ୁଛି ବର୍ଡର୍ ଉପରେ ବର୍ଡର୍ ଉପରେ ସୈନିକ ମାନେ ଯେମିତି ଯୁଦ୍ଧ କରନ୍ତି ସେଇ ଭଳି ଖେଳିବାକୁ ପଡ଼େ ସେଥିପାଇଁ ସେଇ ଗେମ୍ଟା ମତେ ଭଲ ଲାଗେ ସେଇ ଗେମ୍ ଖେଳତେ